ଆମ ସାଂସ୍କୃତିକ ମୁଖ୍ୟ ବୃତ୍ତି ହେଉଛି କୃଷି ହେଉ ମାଛ ଧରା ହେଉ ବ୍ୟବସାୟ ହେଉ ଚାକିରି ହେଉ ଯାହାବି ହେଉ ତ ମାନେ କୃଷି ମାନେ ଯେଉଁମାନେ କୃଷି କାର୍ଯ୍ୟ କରୁଛନ୍ତି ସେମାନେ କୃଷି କାର୍ଯ୍ୟରୁ କିଛି ମାତ୍ରାରେ ଦୁରେଇ ଯାଉଛନ୍ତି କାହିଁକିନା କୃଷି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କୁ ବହୁତ କମ ପରିମାଣରେ ପଇସା ପତ୍ର ମିଳିଥାଏ ତ ସେମାନେ ବଡ଼ ବଡ଼ ମାନେ ସହରକୁ ଯାଇ ବିଭିନ୍ନ ପ୍ରକାର କମ୍ପାନୀ ହେଉ ଯେକୌଣସି କାର୍ଯ୍ୟ ହେଉ କରିବା ଦ୍ୱାରା ସେମାନଙ୍କୁ କୃଷି ଅପେକ୍ଷା ସେଠାରେ ଅଧିକ ପରିମାଣର ଅର୍ଥ ଉପାର୍ଜନ କରିଥାନ୍ତି ତେଣୁ କରି ସେମାନେ କୃଷି କାର୍ଯ୍ୟରୁ ଆସ୍ତେ ଆସ୍ତେ ଦୁରେଇ ଯିବାକୁ ଚାହୁଁଛନ୍ତି ମାଛ ଧରା ହେଉ ଯେଉଁ ଲୋକମାନେ ମାଛ ଧରିବା ମାନେ ତାଙ୍କର କାର୍ଯ୍ୟ ସେମାନେ ବି ମାଛରୁ ମାନେ ଏହି କାର୍ଯ୍ୟରୁ ଦୁରେଇ ଯାଉଛନ୍ତି କାରଣ ସେମାନେ ଯଦି ଅନ୍ୟ କୌଣସି କାମ କରୁଛନ୍ତି ସେମାନଙ୍କୁ ଧର ଦିନକୁ ସାତଶହ ଟଙ୍କା ମିଳିଲେ ମାଛ ଧରିକି ଦିନ ଯାକ ବିକ୍ରି କରିବା ହେଉ ଖରାରେ ବୁଲି ବୁଲି କି ଅନ୍ୟ କୌଣସି ସ୍ଥାନରେ ବେପାର କଲେ ସେମାନଙ୍କୁ ଏତେ ମାନେ ପରିଶ୍ରମର ପାରିଶ୍ରମିକ ମିଳୁନାହିଁ ତେଣୁ କରି ସେମାନେ ଏହି କାର୍ଯ୍ୟରୁ ମଧ୍ୟ ଦୁରେଇ ଯାଉଛନ୍ତି ବଡ଼ ବଡ଼ ବଡ଼ ବଡ଼ ସହରକୁ ଯାଇ ଚାକିରି କରି ଏହି କାର୍ଯ୍ୟରୁ ମଧ୍ୟ ଦୁରେଇ ଯାଉଚନ୍ତି ସେମାନେ